ହଁ କୁହନ୍ତୁ ହଁ ମୋତେ ଆପଣଙ୍କ ହୋଟେଲ୍ରୁ କିଛି ପୁରି ତରକାରୀ ଆଉ ଆଳୁଚପ କକଲେଟ ସିଙ୍ଗଡ଼ା ଇତ୍ୟାଦି ସବୁ ଦରକାର ଅଛି ଆଉ ଆପଣଙ୍କ ପାଖରେ ଅଛି କି ଓହୋ ଅଛି ତା'ହେଲେ ସବୁଯାକର ପ୍ରାଇସ୍ କେତେ ହଁ କୁହନ୍ତୁ ସବୁଗୁଡ଼ାକର ପ୍ରାଇସ୍ କେତେ ଆଚ୍ଛା ତ ଆପଣଙ୍କର ପ୍ଲେଟ୍ ହିସାବରେ କ'ଣ ଅଧିକ ପଇସା ହେଉନି କି ଏଗୁଡ଼ାକ କ'ଣ ନା କରୁଛନ୍ତି ଯେ ଆମର ଏପଟେ କେତେ କମ୍ରେ ମିଳୁଛି ଆପଣ ଚାହିଁଲେ ବି ଆମର ଏପଟେ ଆସିକରି ବେପାର କରିପାରିବେ ଆପଣ ଆସିବାକୁ ଚାହୁଁଛନ୍ତି କି ଆଉ ତା'ହେଲେ ଆସିକରି ଆମର ଏପଟେ ଷ୍ଟଲ୍ ଲଗାନ୍ତୁ ଆଚ୍ଛା ଆପଣଙ୍କର ଲୋକେସନ୍ଟା କେଉଁଠିକି ସୁନ୍ଦରଗଡ଼ ମେନ୍ ରୋଡ଼୍ରେ ଡାଇରେକ୍ଟ୍ ମାନେ କେଉଁ କର୍ଣ୍ଣର୍ରେ ନା ଆପଣଙ୍କର ସେମିତି କିଛି ଦୋକାନର ନାଁ ନାହିଁ କି ଦୋକାନର ନାଁ କ'ଣ ଆଚ୍ଛା ଆପଣଙ୍କର ସେଇଠାର ସବୁ ମାନେ ଫୁଡ଼୍ଗୁଡ଼ାକ ଟେଷ୍ଟ୍ ନା ନା ନାହିଁ ହ ହଉ ଠିକ୍ ଆଛି ମୁଁ ମୋ ଫ୍ୟାମିଲି ସହିତ ଯିବି ଆଉ କେବେ ବି ଟେଷ୍ଟ୍ କରିବା ପାଇଁ ଆପଣ ଚାହିଁଲେ ଆମର ଏଠାକୁ ଆସିକରି କାମ ମଧ୍ୟ କରିପାରିବେ ହଁ ସେଲିଙ୍ଗ୍ ହୁଏ କାରଣ ଏଠାରେ ବହୁତ ଲୋକ ଅଫିସ୍ରେ ଯବ୍ କରନ୍ତି ସେଥିପାଇଁ ଘରୁରୁ ଟିଫିନ୍ ଫିଫିନ୍ ପ୍ରାୟ ବିଶେଷ କିଛି ନିଅନ୍ତି ନାହିଁ ତ ଓବିୟସ୍ଲି ହୋଟେଲ୍ମାନଙ୍କରେ ହିଁ ଖାଇବେ ନା ହଁ ଆପଣ ଆସିବାକୁ ଚାହୁଁଛନ୍ତି ଯଦି ହେଲେ ମୋତେ ଶୀଘ୍ର ଯଥାଶୀଘ୍ର କଲ୍ କରିକରି ଯେବେ ଆସିବେ କହିବେ ହଉ ଠିକ୍ ଅଛି ରହିଲି ଆସିବାକୁ ହେଲେ କହିବେ